ନଦୀ ନାଳରେ ପହଁରିବା ପାଇଁ ଆମକୁ ଉପାୟ ଅଛି ଯେମିତି କି ଆମେ ନଦୀ କି ନାଳରେ ପହଁରିବା ବେଳେ ନିଜକୁ ସୁରକ୍ଷିତ ରଖିବା ପାଇଁ ରବର ଟ୍ୟୁବ୍ର ବ୍ୟବହାର କରିଥାଉ ଯେଉଁଥିରେ ଆମେ ଆରାମ ସେ ପହଁରିପାରିବୁ ଆମର କିଛି କ୍ଷତି ହୋଇପାରିବ ନାହିଁ ସେଇ ରବର ଟ୍ୟୁବ୍କୁ ବ୍ୟବହାର କରି ନଦୀରେ ପହଁରିକି ଆମେ କିଛି ଗାଧୋଇ ପାରିବା କି କିଛି ବହୁତ କାମ କରିପାରିବା